ବହିଗୁଡ଼ିକ କିଣିକି ଆଣିଲି ଘରେ ବସିକି ପଢ଼ିଲି ପଢ଼ିବା ଭିତରେ ପ୍ରଥମ ପୃଷ୍ଠାକୁ ଦେଖିବାପରେ ମୋର ଭାରି ଆକର୍ଷଣ ମୋତେ ଆସିଲା ଏଵଂ ତାକୁ ଆଣିବା ପରେ ତାକୁ ପଢ଼ିଲି ପଢ଼ି ତା'ଭିତରେ ପିଲାଙ୍କ ଉପଯୋଗୀ ମନଲାଖି ଅନେକ ଭଲ ଭଲ ଜିନିଷ ଲେଖା ହୋଇଛି ପିଲାଙ୍କୁ ଉନ୍ନତ ଚରିତ୍ର ଗଠନ କରିବା ଦିଗରେ ମଧ୍ୟ କେତେଗୁଡ଼ିଏ ଲେଖା ହୋଇଛି ଏବଂ ସମୟବର୍ତ୍ତିତା ହେବା ପାଇଁ ମଧ୍ୟ କେତେଗୁଡ଼ିଏ ଲେଖା ହୋଇଛି ବିଦ୍ୟା କିପରି ଅର୍ଜନ କଲେ ତାଙ୍କ ଭବିଷ୍ୟତ ଜୀବନ ଉନ୍ନତ କୁ ଯାଇପାରିବେ ସେମାନେ ସେ ବାବଦରେ ମଧ୍ୟ ଦିଆହେଇଛି ପିତାମାତା ଗୁରୁଜନମାନଙ୍କୁ ସେ ବାବଦରେ କିପରି ଭଲ ବ୍ୟବହାର ଦେଖାଇବେ ସେ ବାବଦରେ ମଧ୍ୟ ଲେଖା ହୋଇଛି ପିଲାଙ୍କ ପାଇଁ ଯେତିକି ଉପଯୁକ୍ତ ହେବାର କଥା ଯେତିକି ମୁଁ ଭାବୁଥିଲି ତା'ଅପେକ୍ଷା ଅନେକ ଜିନିଷ ତା'ବିଷୟରେ ରହିଯାଇଛି